ନମସ୍କାର କିଏ କହୁଛନ୍ତି ଆଜ୍ଞା ଆଜ୍ଞା ଆଜ୍ଞା ଆମେ ସୂର୍ଯ୍ୟ ଭାଇ ଏନଜିଓରୁ କହୁଛି ଏଁ

କଣ କେମିତି ହେଇପାରିବ ଯଦି କିଏ ଚାଷୀ ଏହାର ଲାଭ ନେବା ପାଇଁ ଚାହିଁବେ ତ ଆମ ସାଙ୍ଗରେ ଯୋଗାଯୋଗ କରିକି କେମିତି କଣ ହେବ କରିବେ କଣ କଣ ଆମ କଣ କଣ ହେଉଛି ଚାଷ କାର୍ଯ୍ୟ ଗାଁରେ କଣ କେମିତି ହେଉଛି ପୁଣି ଚେଷ୍ଟା କରୁନାହାନ୍ତି ତ ସରକାରଙ୍କ ତରଫରୁ

ହଁ ଆପଣ ଫେରୁଛ

ହଁ ହଁ ଆପଣ ସ୍ଥିର କରନ୍ତୁ ତା ପୂର୍ବରୁ ଆମକୁ ଖବର ଦେବେ ଆଜ୍ଞା ଏ ଡେଟରେ ସ୍ଥିରକୁ କରିଚୁ ଆପଣ ଆସନ୍ତୁ କାହିଁକିନା ବିଭିନ୍ନ ବ ବ୍ଲକକୁ ଯିବାକୁ ପଡ଼ୁଚି ତ ତା ପୂର୍ବରୁ ଆମକୁ ଇନଟିମେସନଟା ଦେବେ ହଁ ହଁ ଆପଣଙ୍କର ଯେତିକି କୃଷକ ହେବେ ସେମାନଙ୍କର ସଂଖ୍ୟା କହିଲେ ଆମେ ସେମାନଙ୍କ ପାଇଁ ଜଳପାନ ବ୍ୟବସ୍ଥା କରିବୁ ଏଇଟା ଆମ ତରଫରୁ ହେଲା କି

ଆଜ୍ଞା ଆଜ୍ଞା ରଖୁଛି